ଆମ ଅଞ୍ଚଳରେ ବିଧାୟକ ହେଉଛନ୍ତି ଅନୁରାଧା ମାଝି ଯାହା କି ସେ ବହୁତ ଭଲ ତାଙ୍କ ସହିତ ଆମେ ବି କଥାବାର୍ତ୍ତା ଆଉ ଯେକୌଣସି ଗୋଟେ କାମ ଉପରେ ଓ ପ୍ରୋଜେକ୍ଟ୍ ର କାମ ଆସୁ କିମ୍ବା ଯେକୌଣସି ଗୋଟେ ଆମ ଆମ ଏରିଆର ଉନ୍ନତି ପାଇଁ ତାଙ୍କ ସହିତ ଭେଟି ତାଙ୍କ ସହିତ କଥାବାର୍ତ୍ତା ହଉ ବହୁତ ଭଲ ଲାଗେ ତାଙ୍କର ବ୍ୟବହାର ଆଉ ସେ ବହୁତ ଡେଭଲପ୍ କରିଛନ୍ତି ଏରିଆକୁ ସବୁ ଲୋକଙ୍କ ଅସୁବିଧା ସୁବିଧାରେ ସବୁବେଳେ ଆସି ଠିଆ ହେଇଥାଆନ୍ତି ବହୁତ ଭଲ ତାଙ୍କର କଥାବାର୍ତ୍ତା ବିହେବିୟର୍ ଆଉ ତାଙ୍କ କାମ ଗୁଡ଼ିକ ବହୁତ ଭଲ ଲାଗେ ପ୍ରତ୍ୟେକ ଗରିବ ଗରିବାଙ୍କ ପାଖରେ ଯାଇଁ ପହଞ୍ଚି ପାରିଥାନ୍ତି